ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଚାହୁଁଛି ଡାକ୍ତର ହେବାକୁ ହେଲେ ଅତ୍ୟଧିକ ପଇସା ଖର୍ଚ୍ଚ ହେବ ଏବଂ ଏକ ବଡ଼ କଲେଜରେ ନାଁ ଆଡ଼ମିଶନ କରିବାକୁ ପଡ଼ିବ ସେ ଡକ୍ଟର ପଢ଼ି ସାରିଲାପରେ ମୁଁ ଗରିବ ଲୋକମାନଙ୍କୁ ବିନା ମୂଲ୍ୟରେ ସେବା ଯୋଗାଇଦେବି ଏବଂ ସେମାନଙ୍କର ସଠିକ୍ ଭାବେ ଯତ୍ନ ନେବା ପାଇଁ ଏକ କ୍ଲିନିକ୍ ଖୋଲିବି